ଆମେ ଯେହେତୁ ଓଡ଼ିଶାରେ ରହୁଚୁ ଓଡ଼ିଶାରେ ତ ସବୁ ଧର୍ମ ସବୁ ଧର୍ମର ଲୋକ ବାସ କରନ୍ତି କିନ୍ତୁ ଯେହେତୁ ହିନ୍ଦୁ ରାଷ୍ଟ୍ର ତ ଏଠି ହିନ୍ଦୁ ଲୋକ ସବୁ ପ୍ରକାର ପର୍ବ ପାଳନ କରନ୍ତି ବାର ବାର ମାସରେ ତେର ପର୍ବ କୁହାଯାଏ ସେଥିପାଇଁ ଆଉ ଆମର ସବୁଠୁ ସ୍ତ୍ରୀ ମାନଙ୍କର ଯେଉଁ ବି ରହିଛି ସବୁଠୁ ବଡ଼ ଓଷା ହେଲା ମାଣବସା ମାଣବସାରେ ସେମାନେ ମାନେ ଯେତେବେଳେ ମାଆଙ୍କ ପାଖରେ ପୂଜା ହୁଏ ସେତେବେଳେ ବହୁତ ପ୍ରକାର ପିଠା ଏଣ୍ଡୁରି ପିଠା ଠାରୁ ଆରମ୍ଭ କରି ସବୁ ପ୍ରକାର ପିଠା ହୁଏ ଆଉ ରୋଷେଇ ବି ସବୁ ହୁଏ ଆଉ ଝିଅମାନଙ୍କର ରଜ ରଜରେ ତ ସବୁଠୁ ସ୍ପେସିଆଲ୍ ହେଲା ପୋଡ଼ପିଠା ଆଉ ଏ ସବୁ ପ୍ରକାର ପିଠା ଆମ ଓଡ଼ିଆ ସଂସ୍କୃତିରେ ହୁଏ ଆଉ ସମସ୍ତେ ବି ପ୍ରାୟ ସମସ୍ତେ ପିଠା ବିଷୟରେ ସବୁ କିଛି ଜାଣନ୍ତି ଆଉ ଯେହେତୁ ଓଡ଼ିଶା ଓଡ଼ିଶାରେ ରହିବ ତ ଓଡ଼ିଶା ଓଡ଼ିଆ ଧର୍ମ ବିଷୟରେ ସବୁ କିଛି ଜାଣିବା ନିହାତି ଦରକାର ଆଉ ସବୁ ପର୍ବପର୍ବାଣି ପାଳନ କରାଯାଏ ଆଉ ସମସ୍ତେ ପାଳନ ବି କରନ୍ତି ତ ଓଡ଼ିଶାରେ ରହିବାର ସବୁଠୁ ଭଲ ଏଇଆ ଯେ ତମେ ସବୁ ପ୍ରକାରର ସବୁ ଠାକୁରଙ୍କ ପାଳନରେ ରହିପାରିବ ସବୁ ଠାକୁରଙ୍କୁ ଭଲସେ ଜାଣିବ ହିନ୍ଦୁ ଧର୍ମର ଏଇଟା ହେଲା ସବୁଠୁ ଭଲ ଗୁଣ